ଆମ ଗ୍ରାମୀଣ ସମୁଦାୟରେ ଆରମ୍ଭ ହୋଇଥିବା ଫଳ ବ୍ୟବସାୟ ଗୁଡ଼ିକ ହଉଛି ଯେମିତିକି ସବୁଦିନ ଖାଇବାର ରାସନ ସାାମାନ୍ରୁ ବ୍ୟବସାୟ ଏବଂ କୃଷିଙ୍କୁ ଦରକାର ମଞ୍ଜି ବିହନ ସେଇସବୁର ବ୍ୟବସାୟ ସଫଳ ହୋଇଛି କାରଣ ଆମ ଗାଁରେ ସମସ୍ତେ ଚାଷବାସ କରନ୍ତି କୃଷକମାନେ ଏବଂ ସେମାନେ ଋତୁ ହିସାବରେ ଚାଷବାସ କରିଥାନ୍ତି ଋତୁ ହିସାବରେ ବିହନ ବୁଣିଥାନ୍ତି ଓ ଫସଲ କାଟିଥାନ୍ତି ତ ସେମାନଙ୍କୁ ଋତୁ ହିସାବରେ ବିହନ ଦରକାର ଥାଏ ତ ଏହି ବିହନର ବ୍ୟବସାୟ ସଫଳ ହେଇଛି